ଆର୍ ଗ୍ୟାସ୍ ବ୍ୟବହାର୍ କଲାବେଲ୍କେ ପହେଲା ଯେନ୍ତା କି ରୋଷେଇ କରିବ ସବୁ ସାମାନ୍ କେ ପହେଲେ ଆମେ ରେଡ଼ି କରି କରି ତାର୍ ପରେ ଆମେ ସିଲିଣ୍ଡର୍ ନୁ ଯେନ୍ ଲାଗିଛି ଏଇଟା ଆମେ ସେଇଟା କେ ଅନ୍ କର୍ସୁଁ ଅନ୍ କର୍ମା ଅନ୍ କଲା ପରେ ତାପରେ ଆମ ଯେନ୍ ଲାଇଟର୍ ଅଛେ ଲାଇଟର୍ରେ ଜାଲ୍ମା ଆଉ ଯେତିକି ପରିମାଣ ରେ ଆମେ ଆମର୍ ଯେନ୍ ପରି ମାନେ ଯେନ୍ ପରିବାର୍ ଟା ରାନ୍ଧବା କି ଯାହା ବି ରୋଷେଇ କରିବା ଯେତିକି ପରିମାଣ ରେ ଆମକୁ ଅଗ୍ନି ଦରକାର୍ ଅଛି ବା ଯେ ଦରକାର୍ ଅଛି ତାପ ଦରକାର୍ ଅଛି ସେତିକି ଆମେ କରି କରି ଆମେ ଆମେ ସେଠାରେ ଆମେ ଯେମ୍ତି ପାତ୍ର ରେ ବି ରାନୁ ରୋଷେଇ କରୁ ସେଇଟା କେ ଆମେ ବସାମା ଆଉ ରୋଷେଇ କରି ସାରିଲା ପରେ ଆମେ ପହେଲା ସିଲାଣ୍ଡର୍ ନୁ ବନ୍ଦ କର୍ମା ତାପରେ ଚୁଲ୍ଲା ରେ ଯେନ୍ ବନ୍ଦ କର୍ବାର୍ ଟା ଅଛି ଆମେ ସେଠାରେ ତାର୍ ପରେ ବନ୍ଦ କର୍ମା କା କରି ଯଦି ଆମେ ଚୁଲ୍ଲା ରେ ପହେଲା ବନ୍ଦ କର୍ମା ବୋଲେ ସିଲିଣ୍ଡର୍ରୁ ଚୁଲ୍ଲା ଭିତରେ ଯେତିକି ପାଇପ୍ ଡିଷ୍ଟାନ୍ସ ଥିବା ସେତିକି ଭିତରେ ଗ୍ୟାସ୍ ରହିଯିବା ସେଥିର୍ ଲାଗି ମୋର୍ ମତ ରେ ପହେଲା ସିଲିଣ୍ଡର୍ରେ ଆମେ ବନ୍ଦ କର୍ମା ତାର୍ ପରେ ଆମେ ଯେନ୍ ଚୁଲ୍ଲା ରେ ବନ୍ଦ କରବାର୍ ଟା ଅଛି ସୁଇଜ୍ ଆମେ ସେଥିରେ ଆମେ ବନ୍ଦ କର୍ମା